ଖୋର୍ଦ୍ଧା ଜିଲ୍ଲାରେ ଲୋକପ୍ରିୟ କିଛି ପାରମ୍ପରିକ ଖାଦ୍ୟ ଅଛି ଯେମିତିକି ପିଠା ଗୋଟିଏ ତା'ସହିତ ଆମର ଗୋଟିଏ ପଖାଳ ଦିବସ ମଧ୍ୟ ପାଳନ କରାଯାଏ ଯାହା କୃଷି ଜାତୀୟ ଲୋକମାନେ ପଖାଳ ସବୁବେଳେ ପଖାଳ ଖାଇବାକୁ ଭଲପାଆନ୍ତି ଓଡ଼ିଆ ମାନେ ଏହିଟା ହେଉଛି ଆମର ଗୋଟିଏ ପାରମ୍ପାରିକ କାର୍ଯ୍ୟକ୍ରମ କୌଶଳ ବ୍ୟବହାର କରି ମାନେ ଯେମିତି ଆମେ ଧାନରୁ ପ୍ରଥମେ ଧାନକୁ ଚାଉଳ ବାଛିଥାଉ ତା'ପରେ ଧାନକୁ ଧୋଇକି ରୋଷେଇଟା କରିଥାଉ ଭାତକୁ ଭାତକୁ ପାଣିରେ ବୁଡ଼ାଇକି ରଖିକି ସକାଳେ ଯେଉଁ ହୋଇଥାଏ ସେଟା ହେଉଛି ଆମର ବ୍ୟବହୃତ ସାମଗ୍ରୀ ତା'ସହିତ ଆମ ଜିଲ୍ଲାରେ ସାଂସ୍କୃତିକ ବିକାଶ କିପରି ପ୍ରତିଫଳିତ କରିଛି କହିଲେ ଏହା ପଖାଳ ଦିବସ ରୂପରେ ସମସ୍ତେ ପାଳନ କରିଥାନ୍ତି ତା'ସହିତ ଆମର ପାରମ୍ପାରିକ ଖାଦ୍ୟ ଯେମିତିକି ପିଠା ଗୋଟିଏ ପ୍ରୋଗ୍ରାମ ରହିଥାଏ ତାକୁ ନେଇକି ବିଭିନ୍ନ କାର୍ଯ୍ୟକ୍ରମ ହୋଇଥାଏ ରୋଷେଇରେ ମଧ୍ୟ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହୋଇଥାଏ ଯେମିତି ଲୋକମାନେ ନିଜେ ନିଜେ କିଛି ରୋଷେଇ କରିକି ସେ କାର୍ଯ୍ୟକ୍ରମକୁ ଆଣିଥାନ୍ତି ବା ରୋଷେଇ ପ୍ରତିଯୋଗିତା ହୋଇଥାଏ ଯିଏ କିଏ ତରକାରୀ କିଏ ମାଛ ତରକାରୀ କଲା ତ କିଏ କଙ୍କଡା ତରକାରୀ କଲା ବିଭିନ୍ନ ପ୍ରକାରର ତରକାରୀ କରିକି ଆଣିଥାନ୍ତି ପିଠା କରିକି ଆଣିଥାନ୍ତି ବିଭିନ୍ନ ପ୍ରକାର ଜିନିଷ ରୋଷେଇ କରିକି ଆଣିକି ଏ କାର୍ଯ୍ୟକ୍ରମରେ ନିୟୋଜିତ କରନ୍ତି ଏବଂ ପ୍ରତିଯୋଗିତା ଆମ ରୋଷେଇର ଗୋଟିଏ ହୋଇଥାଏ